ଚାଷ ଜମିରେ ମୁଁ ସକାଳୁ ଦୁଇ ତିନି ଘଣ୍ଟା ଯାଇକି କାମ କାମ କରୁଛି ଦେଖୁଛି କେଉଁଠି ହିଡ଼ ଭାଙ୍ଗି ଯାଇଛି କେଉଁଠି ଘାସ ଟିକେ ଓପାଡ଼ିବା ପୋକ କେଉଁଠି ଲାଗିଯାଇଥିବ ଟିକେ ଔଷଧ ପତ୍ର ଦେବା ଆଉ ଇଏ ହିଡ଼ ଭାଙ୍ଗିଯାଇଥିଲେ ପାଣି ଫାଣି କରିକି ସବୁ ପରିଷ୍କାର ପତ୍ର କରିବା ତାପରେ ତାକୁ ଆମ ସ୍ବାସ୍ଥ୍ୟ ପାଇଁ ବି ସିଏ ଭଲ ଦେହରୁ ଝାଳ ବୋହିବ ଇଏ ତା'ପରେ ଆମେ ଭଲ ପନିପରିବା ଅମୃତ ଭଣ୍ଡା ହେଲା କି କଖାରୁ ହେଲା ବଗିଚାରେ ଆମେ ସବୁ ଲଗେଇଲୁ ତା'ପରେ ଦେହ ପାଇଁ ଆମର ଖା ଖାଇଲୁ କିଛି କିଣିକି କିଣା ଜିନିଷ ଖିଆ ହେଲାନି ଆମେ ନିଜେ କଲୁ ନିଜେ ଖାଇଲୁ କୌଣସି ଔଷଧ ପତ୍ର ବି ଆମେ ଦେଇନୁ ତଟକା ଜିନିଷ ପାଇଲୁ ବାଇଗଣ ହେଉ କଞ୍ଚାଲଙ୍କା ହେଉ ଶାଗ ହେଉ ସବୁ ଆମେ ନିଜେ କରିବୁ ନିଜେ ଖାଇବୁ ଏହା ସ୍ବାସ୍ଥ୍ୟ ପାଇଁ ବି ଭଲ ତେଣୁକରି ଆମେ ପର ଉପରେ ନିର୍ଭର କରୁନାହୁଁ